ମାଛ ଗୋଟେ ଉନ୍ନତ ଧରଣର ବ୍ୟବସାୟ ଆଗରୁ ମାଛ ଧରିବା ପାଇଁ ନିଜେ ପୁରା ବଡ଼ ଫାଙ୍କା ଜାଗା ତାକୁ ଚୟନ କରୁଛନ୍ତି ସେଥିରେ ବଡ଼ ପୋଖରୀ ଖୋଳା ହେଉଛି ପୋଖରୀ ଖୋଳାଇକି ମାସ ଚାଷ ହେଉଛି ଚାଷରେ ଭଲ ବଢ଼ୁଛନ୍ତି ଉନ୍ନତଧରଣର ତାକୁ ଖାଦ୍ୟ ଶସ୍ୟ ଦିଆହେଉଛି ଭଲ ବଢ଼ୁଛନ୍ତି ଏବେ ପରିବର୍ଷ ପ୍ରତିକୂଳ ପରିବର୍ତ୍ତନ ଯୋଗୁଁ ମାଛ ଏବେ ବହୁତ ବଢ଼ିପାରୁନାହାନ୍ତି ଜଳବାୟୁ ବହୁତ ଦୂଷିତ ହେଉଛି ଯାହାକି ମାଛକୁ ବିଭିନ୍ନ ପ୍ରକାର ରୋଗ ବିଭିନ୍ନ ପ୍ରକାର ପ୍ରଦୂଷଣ ଓ ଆଉ ସେଠି ଜଳବାୟୁ ସହିତ ମଗ୍ନ ରହୁଛି ଧୂଳି କଣା ସହିତ ବି ବହୁତ ପାଣିରେ ଇଏ ପଡ଼ୁଚି ପାଣିରେ ପଡ଼ିକି ମାଛ ଯାହାଦ୍ୱାରା ତାଙ୍କେ ସବୁ ଖାଇ ଖାଇବାରେ ତାଙ୍କ ଦେହ ଖରାପ ହେଉଛି ବହୁତ ମାଛ ବି ମରିଯାଉଛନ୍ତି ଦୂଷିତ ଜଳବାୟୁ ଜଳ ଯୋଗୁଁ ଭାବରେ ଆସ୍ତେ ମାଛର ପରିମାଣ ବେଶୀ ନ ବଢ଼ିଲାରୁ ଇଏ ହେଉଛି ଆଉ

ଆଉ ଆଉ ଆଗ ଅପେକ୍ଷା ବେପାର କମିଯାଉଛି ମାଛ ସେଇଥିରୁ ଚିନ୍ତା ଅଧିକ ଲାଗୁଛି